ମୋତେ ଦିନେ ବାପା ଲକ୍ଷେ ଟଙ୍କା ଦେଲେ କହିଲେ ତୁ ଗୋଟିଏ କିରାଣୀ ଦୋକାନ ଖୋଲେ ଆଉ ଚଲା କହିଲେ ମୁଁ ଭାବିଲି କିରାଣୀ ଦୋକାନ ଖୋଲିଲେ କ'ଣ କରିବି କ'ଣ ନାହିଁ ତ ମୋର ଜଣେ ଭଲ ବନ୍ଧୁ ଥିଲେ କହିଲେ ମୋତେ ପରାମର୍ଶ ଦେଲେ ଯେ ତୁ ଦୋକାନ ଖୋଲେ କେମିତି ରେଟ୍ କେଉଁ ରେଟ୍ ଦୋକାନୀ ବଜାରୀ କେମିତି ବିକୁଛନ୍ତି ସେହି ହିସାବରେ ତୁ ଦୋକାନରେ ବିକିବୁ ସେହି ହିସାବରେ ତୁ ଦୋକାନରେ ସମାନ ଆଣିବୁ କେମିତି ବିକିବୁ କ'ଣ କରିବୁ ସେ ବିଷୟରେ ମୋତେ କହିଲେ ଆଉ ସେ ଲକ୍ଷେ ଟଙ୍କାକୁ ମୁଁ ସେହିଠି ବ୍ୟବହାର କରିଲି ଏବଂ ସେହି ଦୋକାନରେ ସବୁ ଜିନିଷପତ୍ର ମୁଁ ରଖିଲି ଚାଉଳ ଡାଲି ଇତ୍ୟାଦି ଏହି ପ୍ରକାର ସବୁ ଜିନିଷ ମୁଁ ରଖିଲି ସେଠି